ଆମ ଫୁଲବାଣୀ ଟ୍ରାଭେଲ୍ କମ୍ପାନୀ ବହୁତ ଅଛି ଓଡ଼ିଶା ଭିତରେ ବୁଲାନ୍ତି ପୁରୀର ଜଗନ୍ନାଥ ଟେମ୍ପଲ୍ ଚିଲିକାର ଚିଲିକା ହ୍ରଦ ଅଛି କର୍ଣ୍ଣାଟକ ମନ୍ଦିର ଅଛି ନନ୍ଦନକାନନର ଜୁଲୋଜି ପାର୍କ ଲିଙ୍ଗରାଜ ମନ୍ଦିର ଉଦୟଗିରିର ଖଣ୍ଡଗିରି ଗୁମ୍ପା ଅଛି ସମ୍ବଲପୁରର ହୀରାକୁଦ ଡ୍ୟାମ୍ ଅଛି ମୟୁରଭଞ୍ଜରରେ ଭୀମକୁଣ୍ଡ ଅଛି ଓ ଓଡ଼ିଶା ବାହାରରେ ବି ଏଇ କିଛି ଟୁରିଷ୍ଟ ପ୍ଲେସ୍ ଅଛି ୟୁପିରେ ତାଜମହଲ ଆଗ୍ରା ବି ବୁଲିବା ପ୍ଲେସ୍ ଅଛି ତାମିଲନାଡ଼ୁର କନ୍ୟାକୁମାରୀ ବି ଜାଗା ବହୁତ ସୁନ୍ଦର ଅଟେ